ଆମ ଗାଁର ପାଖ ବେଲୁଗୁଣ୍ଠା ଅଞ୍ଚଳରେ ଗୋଟିଏ ଟ୍ରାଭେଲ ଏଜେଣ୍ଟ ଅଛନ୍ତି ସେ ତାଙ୍କ ପାଖରେ ପାଖରେ ବହୁତ ଗାଡ଼ି ଅଛି ରଖିଛନ୍ତି ପରିବାର ଲୋକଙ୍କ ସହିତ ଯେଉଁମାନେ ବାହାରୁ ଆସିବେ ନହେଲେ ଯଦି ଏକା ଯିବେ କି ଏକା ଆସିବେ ସେହି ଅନୁସାରେ ସେ ଗାଡ଼ି ରଖିଛନ୍ତି ଯିଏ ଯେଉଁ ଗାଡ଼ିରେ ଯିବାକୁ ଚାହିଁବେ ସେ ସେହି ଗାଡ଼ିରେ ତାକୁ ପରିଭ୍ରମଣ କରିବାକୁ ନେଇଛନ୍ତି ବାହାର କିମ୍ବା ଭାରତ ବାହାରେ ଯେଉଁ ଲୋକମାନେ ଆସୁଛନ୍ତି ଓଡ଼ିଶା କିମ୍ବା ଭାରତ ଭ୍ରମଣ କରିବାକୁ ସେ ତାଙ୍କମାନଙ୍କୁ ଟ୍ରେସନ୍ କିମ୍ବା ୟୋର୍ ୟୋର୍ ପ୍ଲଟରୁ ଆସି ଯାଇକି ଆଣିଛନ୍ତି ସେମାନ ପାଇଁ ଭଲ ହୋଟେଲ ବୁଝନ୍ତି ସେମାନଙ୍କୁ ସେହି ହୋଟେଲରୁ ଆଣିକି ତାଙ୍କ ସହିତ ସାଙ୍ଗ ଭାବରେ କଥା କଥା ହେଇକି ବିଭିନ୍ନ ଜାଗା ବୁଲି ବୁଲି ଦେଖାନ୍ତି କେଉଁ ଜାଗା ଯି ଯିବେ ଓ ତାହାର ମହତ୍ତ୍ୱ କଣ ସେ ବୁଝାନ୍ତି ମୁଁ ଏକା ଶୁଣି ତାଙ୍କୁ ଫୋନ କରି ପଚାରିଲି ଯେ ମୁଁ ମୋ ପରିବାର ସହିତ ପୁରୀ ଯିବି ଆପଣ କେତେ ଟଙ୍କା ନେବେ ମୋ ଠାରୁ ସେ କହିଲେ ପାଂଶ ପାଞ୍ଚ ହଜାର ଏବଂ ମୁଁ କହିଲି ଆପଣ ଟିକେ ପଇସା କମ କରନ୍ତୁ ଦୟା କରିବି